ମୁଁ ସକାଳୁ ଉଠୁ ଉଠୁ ମୋ ପିଲାମାନଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରିଥାଏ ସେମାନେ ଜଳଖିଆ ଖାଇ ସ୍କୁଲକୁ ଯାଆନ୍ତି ଟିଉସନ୍ ସ୍କୁଲ୍ ଯାଆନ୍ତି ଏବଂ ମୋ ପରିବାର ବି ତାଙ୍କ ପାଇଁ ବି ଜଳଖିଆ ତିଆରି କରେ ସେମାନେ ଜଳଖିଆ ଖାଆନ୍ତି ଏବଂ ସବୁଦିନ ସମାନ ଜଳଖିଆ ହୋଇନଥାଏ କେଉଁଦିନ ଉପମା ତରକାରୀ ହୋଇଥାଏ ତ କେଉଁଦିନ ପୁରୀର ତରକାରୀ ହୋଇଥାଏ କେଉଁଦିନ ସିମେଇ କେଉଁଦିନ ସୁଜି ଏମିତି ବିଭିନ୍ନ ପ୍ରକାରର ଜଳଖିଆ ତିଆରି ହୁଏ ଏବଂ ସନ୍ଧ୍ୟା ସମୟରେ ମଧ୍ୟ ବିଭିନ୍ନ ପ୍ରକାରର ଜଳଖିଆ ଦିନ ଦେଖିକି ଦିନ ଦେଖିକି ଦିନ ହୁଏ ତାପରେ ସେଥିରେ ଆମେ ସେହିଦିନ ସେଥିରେ ୟୀପି ଚାଉମିନ ପୁରୀ ଏମିତି ବିଭିନ୍ନ ପ୍ରକାର ଜଳଖିଆ ତିଆରି କରି ଆମର ପରିବାରକୁ ଦିଏ